ହଁ ମୁଁ ଡିଜିଟାଲ ଡିଜିଟାଲ ଭାବରେ ଚିତ୍ର କରେ ଏବଂ ଏମ୍ ଏସ୍ ପାୱାରପଏଣ୍ଟ ସଫ୍ଟୱେୟାରରେ ଚିତ୍ର କରେ ଏମ୍ ଏସ୍ ପାୱାରପଏଣ୍ଟରେ ଚିତ୍ର କରିବା ଦ୍ୱାରା ଚିତ୍ର କରିବାରେ ଆମକୁ ଚିତ୍ର କରିବାରେ ସାହାଯ୍ୟ ମାନେ ହେଲ୍ପ ହୁଏ ବିଭିନ୍ନ ପ୍ରକାର ଫିଚର୍ସ ଏବଂ ବିଭିନ୍ନ ପ୍ରକାର ଆର୍ଟସ୍ ଏମ୍ ଏସ୍ ପାୱାରପଏଣ୍ଟରେ ମିଳି ମିଳିଯାଏ ମିଳିଯିବା ଦ୍ୱାରା ଆମକୁ ଚିତ୍ର କରିବାରେ ବହୁତ ସାହାଯ୍ୟ ହୁଏ ଏବଂ ଆପ୍ଲିକେସନ ସଫ୍ଟୱେୟାର ଡ୍ରପବକ୍ସ ପ୍ରୋକୋ ଡଟ୍ କମ୍ ପେପେ ଆଣ୍ଡ୍ ପେପର ପେପେ ଆର୍ଟ୍ ଡଟ୍ କମ୍ ଦ୍ୱାରା ଆମେ ଚିତ୍ର କରିଥାଉ ହଁ ମୁଁ ଡିଜିଟାଲ ଆପ୍ଲିକେସନ ଦ୍ୱାରା ଚିତ୍ର କରେ ଏବଂ ଡିଜିଟାଲ ଏବଂ ଟ୍ରାଡିସନାଲ ମଧ୍ୟରେ ପାର୍ଥକ୍ୟ ହେଉଛି ଡିଜିଟାଲ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଆପ୍ରୁ ବିଭିନ୍ନ ପ୍ରକାରର ଚିତ୍ର କରିଥାଉ ଏହା ଦ୍ୱାରା ଆମକୁ ଚିତ୍ର କରିବାରେ ସାହାଯ୍ୟ ହୁଏ ଏବଂ ୟୁଟ୍ୟୁବୁରୁ ମଧ୍ୟ ଆମେ ଚିତ୍ର କରିଥାଉ ଏବଂ ଟ୍ରାଡିସନାଲ ଦ୍ୱାରା ଆମେ ଶାରୀରିକ ଭାବେ କୌଣସି ଚିତ୍ର କରିଥାଉ ଚିତ୍ର ଏବଂ ଏହା ଚିତ୍ର ବିଦ୍ୟାଳୟରେ ପେନ୍ସିଲ୍ ଓ ତୂଳୀ ସାହାଯ୍ୟରେ ଚିତ୍ରକୁ କରାଯାଏ